ଓଡ଼ିଆ ଭାଷାର ଗୀତ ଆମେ ଓଡ଼ିଆ ଭାଷାର ଗୀତ ଗାଇପାରୁ ହିନ୍ଦୀ ଭାଷାର ମଧ୍ୟ ଗୀତ ବି ଗାଇପାରୁ କିନ୍ତୁ ଓଡ଼ିଆ ଭାଷାର ଗୀତରେ ଆମେ ବିଭିନ୍ନ ପ୍ରକାର ସ୍ୱର ତାଳ ଲୟ ଦେଇକରି ଆମେ ଗୀତଟିକୁ ଗାଇପାରୁ କିନ୍ତୁ ହିନ୍ଦୀ ଭାଷାର ସ୍ୱର ତାଳ ଲୟ ଟିକେ କମ୍ ଭାବରେ ହୁଏ କିନ୍ତୁ ଓଡ଼ିଆ ଭାଷାର ଗୀତଟି ଆମେ ଅତି ଚମତ୍କାରରେ ବୋଲିପାରୁ କିନ୍ତୁ ଓଡ଼ିଆ ଭାଷା ଆମ ପାଇଁ ମାତୃଭାଷା ତେଣୁକରି ଆମେ ଓଡ଼ିଆ ଭାଷାଟିକୁ ଭଲ ଭାବରେ ପରିଚାଳନା କରି ଗୀତଟିକୁ ଗାଇପାରୁ କିନ୍ତୁ ସୁନ୍ଦର ଭାବରେ କିନ୍ତୁ ତା ଦେହରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ କରିକିରି ଗୀତଟିକୁ ଆମେ ସମ୍ପୂର୍ଣ୍ଣ ଭାବରେ ବ୍ୟବହୃତ କରିପାରୁ ଏହା ହିଁ ଆମର କଥା ଆଉ କିନ୍ତୁ ହିନ୍ଦୀ ଭାଷାର ଗୀତଟିକୁ କମ୍ ଗାଇପାରୁ କିନ୍ତୁ ଓଡ଼ିଆ ଭାଷାର ଗୀତଟିକୁ ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରାଞ୍ଜଳ ଭାବରେ ଗାଇପାରୁ